ଓଡ଼ିଆ ଭାଷା ଆମକୁ ଶୁଣିବାକୁ କହିବାକୁ ବହୁତ ଆକର୍ଷଣ ଲାଗେ ଓ ଓଡ଼ିଆ ଭାଷାରେ ଆମେ ସ୍କୁଲ୍ କିମ୍ବା କଲେଜ୍ରେ ଓଡ଼ିଆଭାଷା କହିବାକୁ ଆମକୁ ଭଲଲାଗେ ଓ ଓଡ଼ିଆଭାଷା ଓଡ଼ିଆଭାଷାକୁ ଆମେ ସ୍କୁଲ୍ ଲାଇଫ୍ରେ ବକ୍ତୃତା କୁଇଜ୍ ବଗେରା ଆମକୁ ଷ୍ଟେଜ୍ ଯାଇ ଦେବାକୁ ବି ଭଲ ଲାଗିଥିଲା ଓ ଭଲ ଲାଗିଛି ବି ଏବଂ ଘରେ ବି ଆମକୁ ଓଡ଼ିଆ ଭାଷାରେ କଥାହେଲେ ଆମ ଘରେ ବି ଆମକୁ ଟିକିଏ ଭଲ ଲାଗେ କଥା ହେବାକୁ ଓ ଆମେ ଯଦି ଆମ ସ୍କୁଲ୍ରେ ଆମ ଫଙ୍କ୍ସନ୍ ବି ଇଏ ହୁଏ ଓଡ଼ିଆ ଭାଷାରେ ଆମକୁ କଳ୍ପନା ବି କରିବାକୁ ହୁଏ ଭଲ ଲାଗିଥାଏ ଓ ଓଡ଼ିଆକୁ ଆମେ ଓଡ଼ିଆ ଭାଷାକୁ ଆକର୍ଷଣ ବି ଲାଗିଥାଏ ଆମେ କହିବାକୁ ଓ ସାଧାରଣତଃ ଶବ୍ଦ ଓଡ଼ିଆକୁ ଆମେ ବହୁତ ଭଲପାଉ ଓ ଆକର୍ଷଣୀୟ ଉଲ୍ଲଙ୍ଘନ କରିବାପାଇଁ ଆମେ ଶବ୍ଦକୁ ଓଡ଼ିଆ ଭାଷାରେ ହିଁ ବ୍ୟବହାର କରିଥାଉ ତେଣୁ ଆମକୁ ଓଡ଼ିଆ ଭାଷା ବହୁତ ଭଲଲାଗେ ଆଉ ଓଡ଼ିଆଭାଷାରେ ଘରେ ବାହାରେ କେଉଁଠି ବି କଥା ହେଇ ଆମେ ଓଡ଼ିଆ ଭାଷାରେ ହିଁ କଥା ହେଇଥାଉ